ହ୍ୟାଲୋ ଆପଣ ଡ୍ରାଇଭର୍ ଭାଇ କହୁଛନ୍ତି କି କଥା ଥିଲା ଯେ ଟିକେ ପୁରୀ ଯାଇଥାନ୍ତେ ବୁଲିବାକୁ ଜଗନ୍ନାଥଙ୍କ ପାଖକୁ ଆମ ଘରଟା କିନ୍ତୁ ପୁରୀ କିନ୍ତୁ ମନ୍ଦିର ଆଠ ନଅ କିଲୋମିଟର୍ ଅଛି ଏଇଠୁ ଏକା ଯାଇ ପାରିଥାନ୍ତି ଗାଡ଼ିରେ କିନ୍ତୁ ଆମ ପରିବାର ସହ ଯିବି ସେଥିପାଇଁ ଆପଣଙ୍କ ଗାଡ଼ି ଟିକେ ଦରକାର ଥିଲା ମୋ ସ୍ୱାମୀ ପୁଅ ଝିଅ ଶାଶୁ ଶଶୁର ନଣନ୍ଦ ଝିଆରୀ ଏମାନେ ସମସ୍ତେ ଯିବେ ଆପଣ ଯିବେ କି ଦଶ ଜଣ ଖଣ୍ଡେ ଯିବେ ନା ଆଜି ସତର ତାରିଖ ଆପଣ କୋଡ଼ିଏରେ ଆସନ୍ତୁ କୋଡ଼ିଏ ତାରିଖ ସକାଳ ଛଅ ସୁଦ୍ଧା ଆସନ୍ତୁ ଛଅ ସୁଦ୍ଧା ଆସିଲେ ଆମେ ଯିବା ପୁରୀ ସମସ୍ତେ ପୁରୀ ଯିବୁ ଆପଣ ନେଇକି ଯିବେ ସେଇଠି ଜଗନ୍ନାଥ ମନ୍ଦିର ମା ଲକ୍ଷ୍ମୀଙ୍କ ମନ୍ଦିର ସୁଭଦ୍ରା ସମସ୍ତଙ୍କୁ ବୁଲେଇବୁ ତା'ପରେ ଅବଢ଼ା ଖାଇବୁ ତା'ପରେ ଜଗନ୍ନାଥ ପୁରୀ ସହର ବୁଲିକି ଆସିବୁ ଆପଣ ଆଣିକି ଆମକୁ ଛାଡ଼ିଦେବେ ଟିକେ ଘରେ ଆଉ ନଅଟା ଦଶଟା ସୁଦ୍ଧା ଆଉ ଆଜ୍ଞା ହଉ ରହୁଛି ତା'ହେଲେ